ଆପଣ ହୋଟେଲ୍ର ମ୍ୟାନେଜର କହୁଥିଲେ କି ତ ଆମେ କିଛିଟା ଷ୍ଟୁଡେଣ୍ଟ୍ ଅଛୁ ଆପଣମାନଙ୍କ ହୋଟେଲ୍ରେ ଦଶ ପନ୍ଦର ଦିନ ଖାଇବୁ ତିନି ଟାଇମ୍ ଖାଇବୁ ସକାଳେ ବ୍ରେକ ଫାଷ୍ଟ ଆଉ ଖରାବେଳ ଖାଇବା ଆଉ ରାତି ଖାଇବାଟା ଖାଇବୁ ତ ହଁ କିଛିଟା ଛାଡ଼ ଅଛି ନା ସମସ୍ତଙ୍କୁ ଯେମିତି ରେଟ୍ ନିଅନ୍ତି ଆମକୁ ବି ସେମିତି ନେବେ ଆଜ୍ଞା ହଁ ହଁ ଆଜ୍ଞା ଆଜ୍ଞା ଆଜ୍ଞା ତଥାପି କେତେ ପରସେଣ୍ଟ୍ ଛାଡ଼ ଅଛି କ'ଣ ଜାଣିଲେ ଭଲ ହୁଅନ୍ତା ଆଜ୍ଞା ଆଜ୍ଞା ହୁଁ ହୁଁ ହଁ ନାଇଁ ତଥାପି ସମସ୍ତେ ଯିବାଟା ପସିବୁଲ୍ ନୁହେଁ ଆମେ ଠିକ୍ ସେ ଯେମିତିକି ଗୋଟେ ଧରନ୍ତୁ ପିଜା ଯେମିତି ଶହେ ଶହେ କୋଡ଼ିଏ ଅଛି ଆମେ ଯଦି ପିଜା ଖାଇଲୁ ତ କେମିତି ରେଟ୍ ପଡ଼ିବ ସେ ବିଷୟରେ ଜାଣିଲେ ଆମେ ସେ ଅନୁସାରେ ଯିବୁ ଅନ୍ୟ ହୋଟେଲ୍ ବୁଝାବୁଝି କରିବୁନା ସେଥିପାଇଁ ପଚାରୁଥିଲୁ ଆଉ ହଁ ଆଜ୍ଞା ଆଜ୍ଞା ହଁ ହଁ ଆଜ୍ଞା ତାହାଲେ ସବୁ ଜିନିଷ ସକାଳ ବ୍ରେକ ଫାଷ୍ଟରୁ ନେଇକିରି ଖରାବେଳ ଖାଇବାଠୁ ନେଇକିରି ଲଞ୍ଚ ଡିନର୍ ତାମାନେ ସବୁ ଜିନିଷରେ ଫିଫ୍ଟି ପରସେଣ୍ଟ ଅଫ୍ ରହିବ ଆଜ୍ଞା ହଁ ହଁ ହଁ ଆଉ ସର୍ଭିସିଂ ସବୁ କେମିତି ଭଲ ତାମାନେ କମ୍ ତାମାନେ କମ୍ ପଇସା ନେଉଛୁ ବୋଲି କିଛି ଅଲଗା ଖାଦ୍ୟ ଦେବେ କି ତାମାନେ ସର୍ଭିସିଂ ଅଲଗା ଦେବେ ସେମିତି କିଛି ନାହିଁ ତ ନା ହଁ ନାଇ ତାମାନେ ଯୋଉ ଗୋଟେ ଗୋଟେ ହୋଟେଲ୍ ଅଛି ନା ହଁ ସେମାନେ ତ କମ୍ ପଇସା ଦେବେ ଆଉ ଆମେ ଯେମିତି ସେମିତି ବନେଇ କି ଦେଇ ଦେବା ବିହେବ୍ରେ ବି ବହୁତ ଲୋକ ଅଛନ୍ତି ସେମାନଙ୍କ ଚେଞ୍ଜସ୍ ଆସି ଯାଏ କମ୍ ପଇସା ଆସିବ ବୋଲିକିରି ଆଉ ସେଇ ଅନୁସାରେ ହଁ ହଁ ହଁ ଠିକ୍ ଅଛି ତାହାଲେ ଆଉ ଠିକ୍ ଅଛି ତାହାଲେ ଆମେ ପହଞ୍ଚୁଛୁ